ଯେନ୍ଟାକି ଅନାଥ ଆଶ୍ରମ୍ରେ ବସନ୍ ଆର୍ ଅନାଥ ଯେନ୍ତା ତା'ର୍ ମାଆ ବାପା ମରିି ଯାସନ୍ ସେ ଛୁଆମାନେ ଏଇ କେନ କାମ କରସନ୍ କେନ୍ତା ପଢ଼୍ବାର୍ ଲାଗି ଅନାଥ ଆଶ୍ରମ୍ରେ ଅଛେ ସେ ଅନାଥ ଆଶ୍ରମ୍କେ ନେସନ୍ ଯେନ୍ ତା'ର୍ ମାଆ ଯେନ୍ ନ ସେ ଲୁଡ଼େ ଲୁଡ଼ି ପଡ଼ି ପୁରା ଯିଥିସନ୍ ତା ମାଆମାନେେ ଶିକ୍ଷା ହେନ୍ତାେକ ହେନ୍ତା ଅନାଥ ଆଶ୍ରମ୍ ଯେହେତୁ ପଳାସୁଁ ଯେନ୍ଟାକି ଓଡ଼ିଶା ସରକାର ପଇସା ପ ଯେ ପଇସା ପୋଷି ଅନାଥ ଆଶ୍ରମ୍ ଯେନ୍ଟା ପଇସା ପୋଷି ଦେସି ସେଟା ଅନାଥ ଛୁଆମାନଙ୍କୁ ଖୁଆସୁଁ ହେତେଲେ ଏନ୍ତା ବହୁତ ଛୁଆମାନେେ ହସନ୍ ଏନ୍ତା ବହୁତ ସାହାଯ୍ୟ କର୍ସୁଁ ଅ ଆଖେ ପୁୁରାସୁଁ ଗୁଧାସୁଁ ସବୁ ବହୁତ କିଛି କର୍ସୁଁ